ସପ୍ତଗିରି ହୋଟେଲ ମୋର ଭାତ ଡାଲି ତରକାରୀ ମଟନ ସାଲାଡ଼ ଚିପ୍ସ ଆଉ ମିଠା ଟିକେ ଦରକାର ଅଛି ଆଉ ପାଣି ବୋଟଲ୍ ଦେଇ ଦେଇପାରିବେ ପ୍ୟାକେଜ୍ରେ ପଠାଇ ଦିଅନ୍ତୁ ମୋର ଆଡ଼୍ରେସ୍ ହେଉଛିି ପଲସଦା ମୋର ଘର ମେନ୍ ରୋଡ଼୍ରେ ଅଛି ଗୋଟେ ବରଗଛ ତଳେ ରାସ୍ତାରେ ଏକା ଅଛି